ଫ୍ରିଜ୍ରେ ତ ସବୁ ରଖିଥିଲି ଫ୍ରିଜ୍ରେ ଟିକେ କରେଣ୍ଟ ଚାଲିଯାଇଥିଲା ତ ନାଁ ମ୍ୟାମ୍ ନେକ୍ସଟ୍ ଟାଇମ୍ ଏଥରକ ଆଉ ଲୁଣିଆ ଅଲଣା କିଛି ହେବନି ସବୁ ଠିକଠାକ ହେବ ଆଜିର ଆଇଟମ୍ ଅଛି ଚିଲି ଚିକେନ ଅଛି ଆପଣ କ'ଣ ଖାଇବେ କୁହନ୍ତୁ ମୁଁ ସେହି ଅନୁଯାୟୀ କରିଦେବି ଆଉ କ'ଣ ସାଧା ଉପରେ ଖାଇବେ ନା ଭେଜ୍ ନା ନନ୍ ଭେଜ୍ କ'ଣ ଖାଇବେ ହଁ ସଜ ପଖାଳ ଭାତ ସନ୍ତୁଳା କରିଦେବି ଆଉ ହେଉ କରିଦେବି ଆ ସେତିକି ନା ଆଉ କ'ଣ କରିବି ଶୁଖୁଆ ଭଜା ନା କ'ଣ ହଁ ହଁ ଭାଜି ହଁ ଭାଜିବି ହଁ କାଲିଠୁ ଠିକ ଟାଇମ୍ରେ ଯିବି ସବୁ ଠିକ କରିଦେବି ହଁ ହଁ ନାହିଁ ମ୍ୟାମ୍ ଆଉ କମ୍ପ୍ଲେନ୍ କରିବାକୁ ହେବନି ସବୁ ଠିକଠାକ ହୋଇଯିବ ହଁ ହଁ ହଁ ମ୍ୟାମ୍ ଆଉ ଯଦି ବି କ'ଣ ଆଇଟମ୍ କରିବାର ଅଛି ଖରା ଦିନ ତ କ'ଣ ଖାଇବାର ଆଇଟମ୍ ଅଛି ମୁଁ ମୋତେ କହିଲେ ମୁଁ କରିଦେବି ହଁ ହଁ ହଁ ହଁ ହଁ ଯାହା କହିବେ ମୁଁ ସେହିଆ କରିକି ଦେବି ମୋର ନେକ୍ସଟ୍ ଟାଇମ୍ ଆଉ ସେମିତି କିଛି ଭୁଲ ହେବନି ଆଉ

ହଁ ହଁ ହଁ କରିଦେବି କେତେ ଜଣ ଲୋକ ଆସିବେ ମୁଁ ସେତିକି ଜଣଙ୍କ ପାଇଁ ରୋଷେଇ ପ୍ରିପେୟାର କରି ଦେଇଥିବି ହଁ ହଁ ହଁ ହଁ ହଁ ହେଉ ଆଚ୍ଛା ମୁଁ ସାତଜଣଙ୍କ ପାଇଁ କରିଦେବି ରୁଟି ପୁରି ଭାତ ଚିଲି ଚିକେନ ହଁ ସବୁ ହଁ ହଁ ସବୁ କରିଦେଇଥିବି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ସବୁ ଠିକ ଟାଇମ୍ରେ କରିକି ପହଞ୍ଚାଇଦେବି ନାହିଁ ମୁଁ ମୁଁ ଆଉ କାହାକୁ ପଠାଇଦେବି ଆଉ ନହେଲେ ମୁଁ ନିଜେ ଯିବି ମୁଁ ଚେଷ୍ଟା କରିବି କ'ଣ କରିବି ଆଉ